ନିଜ କାର୍ଯ୍ୟଜୀବନରେ କିଛି ସମୟ ବାହାର କରି ଆମେ ନିଜର ସଉକ କୁ ପୂରଣ କରିଥାଉ ଯେପରି ମୋର ସଉକ ହଉଛି ବାହାରେ ବୁଲିବା ସାଙ୍ଗମାନଙ୍କ ସାଙ୍ଗରେ ବୁଲିବା ନୂଆ ନୂଆ ଜିନିଷ ଦେଖିବା ଏବଂ ନୂଆ ନୂଆ ଖାଦ୍ୟ ଖାଇବା ନୂଆ ନୂଆ ଜାଗାକୁ ବୁଲିବାକୁ ଯିବା ପିକ୍ନିକ୍ କରିବା ଏହା ହେଉଛି ମୋର ସଉକ ଏଇସବୁ ପାଇଁ ମୁଁ ନିଜର କାର୍ଯ୍ୟ ସାରିଲା ପରେ ସନ୍ଧ୍ୟା ହେଲେ ସାଙ୍ଗମାନଙ୍କ ସାଙ୍ଗରେ ଯାଇକି ବୁଲେ କେଉଁଠି ବସିକି ଆମେ କଥାବାର୍ତ୍ତା ହଉ ଆମେ କେଉଁଠୁ ଗୋଟେ ନୂଆ ଜାଗାକୁ ଯାଉ ବୁଲିବା ପାଇଁ ଏବଂ ନୂଆ ନୂଆ ଖାଦ୍ୟ ଟ୍ରାଏ କରୁ ଏବଂ ମୋର ଆଗ୍ରହ ହଉଚି ନୂତନ ଜାଗାକୁ ଯାଇକି ନିଜର ନିଜେ ଦେଖିକି ତାକୁ ଏକ୍ସପ୍ଲୋର୍ କରିବା ଏବଂ ତ ସେଇ ଜାଗାର କିଛି ପ୍ରଧାନ ପ୍ରଧାନ ଜାଗାକୁ ଯାଇକି ଆମେ ବୁଲିବା ଏମିତି ସ୍ମରଣୀୟ ଜିନିଷ ଆମେ ଦେଖିବାକୁ ମୋର ହେଉଛୁ ବହୁତ ଆଗ୍ରହ ଲାଗେ ମୋ ସଉକ ହେଉଛି ନୂତନ ନୂତନ ସାର୍ଟ ପ୍ୟାଣ୍ଟ ପିନ୍ଧିବା ନୂତନ ନୂତନ ଖାଦ୍ୟ ଖାଇବା ନୂଆ ନୂଆ ଜାଗାକୁ ବୁଲିବା ଏବଂ ନୂଆ ନୂଆ ଜାଗାର ଜିନିଷ ଆମେ ବୁଲିକି ଦେଖିବା ଏହା ହେଉଛି ମୋର ସଉକ ମୋ ସଉକ ହେଉଛି ଆଉ ଗୋଟେ ହେଉଛି ବୁଲିବା ଗାଡ଼ି ଚଲାଇବା